ଆଜିକାଲି ସାଧାରଣ କ୍ୟାମେରାରେ ରିଲ୍ସ ସର୍ଟ୍ସ୍ ଭିଡ଼ିଓ କରିବା ଦ୍ୱାରା ଏହା ସୁନ୍ଦର ଦେଖାଯାଇ ନଥାଏ ଏବଂ ଏବେ ମଧ୍ୟ କିଛିଟା ଆପ ମଧ୍ୟ ବାହାରିଲାଣି ଯାହାକି ଇନଷ୍ଟାଗ୍ରାମରେ ରିଲ୍ସ୍ ସର୍ଟ୍ସ୍ ମଧ୍ୟ ହେଉଛି ଏହି ରିଲ୍ସ୍ କରିବା ପାଇଁ ଅଲଗା ଅଲଗା ଇଫେକ୍ଟ୍ର ବ୍ୟବହାର ରହିଛି ଏବଂ ଇଫେକ୍ଟ ବ୍ୟବହାର କରିବା ଦ୍ୱାରା ଯାହାକୁ ଆମେ ସୁନ୍ଦର ଦେଖାଯାଇଥାଉ ଏବଂ ଗୀତ ମଧ୍ୟ ପକାଇ ପାରିଥାଉ ଅଲଗା ଅଲଗା ଗୀତ ତାପରେ ଷ୍ଟିକର ଆଦି ମଧ୍ୟର ବ୍ୟବହାର କରିଥାଉ ଏହା ବ୍ୟବହାର କରିବା ଦ୍ୱାରା ଆମର ଲାଇକ ଭିଉ ଫଲୋ ଇତ୍ୟାଦି ବଢ଼ିଥାଏ ଯାହାକି ଆମେ ଏହାକୁ ଆଗକୁ ବଢ଼େଇବାରେ ସହାୟତା କରିଥାଏ